ସାଧାରଣତଃ ମଧ୍ୟାହ୍ନ ଭୋଜନରେ ଆମେ ଧର ଗରମ ଭାତ ହେଉ ଡାଲମା ହେଉ ତରକାରୀ ହେଉ କି ଭଜା ହେଉ କି ଯାହା ମାନେ ଶାଗ ଇତ୍ୟାଦି ଯାହା ବି ହେଉ ଏହିସବୁ ଆମେ ଆମେ ମଧ୍ୟାହ୍ନ ଭୋଜନରେ ଆମେ ଖାଇଥାଉ ତ ମଧ୍ୟାହ୍ନ ଭୋଜନରେ ବେଳେ ବେଳେ ମାନେ ଆମିଷ ମଧ୍ୟ ଖାଇଥାଉ ମାନେ ଗରମ ଭାତ ଆମିଷ ତରକାରୀ ଏହି ସବୁ ମଧ୍ୟ ଖାଇଥାଉ ଆଉ ରାତ୍ର ଭୋଜନରେ ଆମେ ଧର ରୁଟି ସାଙ୍ଗକୁ ଭଜା ହେଉ କି ରୁଟି ସାଙ୍ଗକୁ ସନ୍ତୁଳା ହେଉ ତ ତ କେବେ କେବେ ଭାତ ସାଙ୍ଗକୁ ସନ୍ତୁଳା ହେଉ ଏମିତି ଆମେ ରାତ୍ର ଭୋଜନରେ ଖାଇଥାଉ ତ ରାତ୍ର ଭୋଜନରେ ଆମେ ତ ପରିବାର ଲୋକମାନେ ତ ଯାହା ବି କହନ୍ତି ମାନେ ରୁଟି ତରକାରୀ ହେଉ ଭାତ ସନ୍ତୁଳା ହେଉ ସେମାନଙ୍କ ମାନେ ଆଦେଶରେ ଆମେ ରାତ୍ର ଭୋଜନରେ କରିଥାଉ